ଆମ ଗଞ୍ଜାମରେ ବହୁତ ପ୍ରକାରର ପର୍ବପର୍ବାଣି ଏବଂ ସାଂସ୍କୃତିକ ପରମ୍ପରା ମଧ୍ୟ ହୋଇଥାଏ ଏବଂ ଆମ ଗଞ୍ଜାମ ଜିଲ୍ଲାକୁ ନା ସାଂସ୍କୃତିକର ପରମ୍ପରା ରୂପେ ଜାଣିଥାନ୍ତି ମଧ୍ୟ କାହିଁକିନା ଇଆଡ଼େ ର ଲୋକମାନେ ବହୁତ ସାଂସ୍କୃତିକ ଏବଂ ପରମ୍ପରାକୁ ନେଇ ବହୁତ ବିଶ୍ଵାସ ରଖିଥାନ୍ତି ଏବଂ ଆମ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ବି କରିଥାନ୍ତି ଯେପରିକି ଦୀପାବଳି ହୋଲି ସଂକ୍ରାନ୍ତି ଠାକୁରାଣୀ ଯାତ୍ରା ତାରା ତାରିଣୀ ଏବଂ ଆମର ଇଆଡ଼େ ଗଞ୍ଜାମରେ ଦୀପାବଳି ହୋଲି ବହୁତ ଧୁମଧାମରେ ପାଳନ କରିଥାନ୍ତି ଏବଂ ଦୀପାବଳିରେ ଦୁଇ ଦିନ ଆଗରୁ ବହୁତ ବହୁତ ପ୍ରସ୍ତୁତି ଚାଲିଥାଏ ଯେପରି ଘର ଗୁଡ଼ିକୁ ସଜ୍ଜିକରଣ କରିବା ବିଭିନ୍ନ ପ୍ରକାରର ଆଲୁଅ ଲାଇଟ୍ ଆଲୁଅ ଲାଇଟ୍ ଦ୍ୱାରା ଘର ସଜ୍ଜିକରଣ କରିବା ଏବଂ ଦୀପ ଲଗାଇବା ଆଉ ସେଇଦିନ ସବୁ ଘର ପରିବାର ସମସ୍ତେ ଏକାଠି ହୋଇଥାନ୍ତି ବନ୍ଧୁବାନ୍ଧବ ସହିତ ପରିବାର ଲୋକମାନେ ବି ବହୁତ ଖୁସି ରହିଥାନ୍ତି ଏବଂ ହୋଲି ଦିନ ମଧ୍ୟ ହୋଲି ଦିନ ମଧ୍ୟ ସବୁ ପରିବାର ଲୋକ ବହୁତ ଖୁସି ଥାନ୍ତି ପିଲା ଠୁ ନେଇ କରି ବଡ଼ ପର୍ଯ୍ୟନ୍ତ ବହୁତ ହୋଲି ଖେଳିଥାନ୍ତି ରଙ୍ଗ ଲଗାଇଥାନ୍ତି ବଡ଼ ଛୋଟମାନେ ବଡ଼ମାନଙ୍କର ପାଦ ଧରି ଆଶୀର୍ବାଦ ନିଅନ୍ତି ଏବଂ ସଂକ୍ରାନ୍ତିରେ ମଧ୍ୟ ବହୁତ ବହୁତ ନୀତିନିୟମ ରହିଥାଏ ଏବଂ ସେହିଦିନ ମଧ୍ୟ ବିଭିନ୍ନ ଦୋଳ ମାନଙ୍କରେ ଯାତ୍ରା କରିଥାନ୍ତି ଏବଂ ଏହି ସଂକ୍ରାନ୍ତି ହୋଲିର ଗୋଟେ ଦିନ ପୂର୍ବରୁ ହୋଇଥାଏ ଏଥିରେ ବିଭିନ୍ନ ପ୍ରକାର ଦୋଳ ଯାତ୍ରା ହୋଇଥାଏ ସଂକୀର୍ତ୍ତନ ହୋଇଥାଏ କୀର୍ତ୍ତନ ହୋଇଥାଏ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟ ମଧ୍ୟ ହୋଇଥାଏ ଏବଂ ତାରା ତାରିଣୀ ଯାତ୍ରା ଆମର ଗଞ୍ଜାମରେ ବହୁତ ବଡ଼ ଯାତ୍ରା ହୋଇଥାଏ ଏଥିରେ ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ କିମ୍ବା ଦୁଇ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ଯେଉଁଥିରେ କିି ଠାକୁରାଣୀ ତାରା ତାରିଣୀ ମହାପ୍ରଭୁ ଠାକୁରାଣୀ ମହାପ୍ରଭୁଙ୍କୁ ସ୍ଥାପନ କରିଥାଏ କିନ୍ତୁ ତାଙ୍କର ବର୍ଷକୁ ବର୍ଷ ଏହି ଯାତ୍ରା ପୂଜା ଆରମ୍ଭ ହୋଇଥାଏ ଏବଂ ଏହି କାର୍ଯ୍ୟ ଦ୍ୱାରା ସବୁ ପରିବାର ଖୁସି ଥାନ୍ତି ଏବଂ ପରିବାର ଲୋକ ଅଲଗା ଅଲଗା ରହିଥିଲେ ରହିଥିଲେ ଜାଗାରେ ଅଲଗା ଅଲଗା ହୋଇ ରହିଥିଲେ ମଧ୍ୟ ସେହି ସମୟ ସମସ୍ତେ ଏକାଠି ହୋଇ ରହିଥାନ୍ତି ଯାହାଫଳରେ କି ଏହି ଯାତ୍ରା ଗୁଡ଼ିକୁ କିମ୍ବା ଏହି ପର୍ବ ଗୁଡ଼ିକୁ ବହୁତ ଖୁସି ଏବଂ ମନ ଉଲ୍ଲାସରେ ପାଳନ କରିଥାନ୍ତି